ଆମେ ଯେଉଁ ସକାଳେ ଏକ୍ସର୍ସାଇଜ୍ ବା ଦୌଡ଼ା ଦୌଡ଼ି କରୁଛୁ ସେସବୁ ଦୌଡ଼ିବା ଦ୍ୱାରା ଆମର ଦେହ ସୁସ୍ଥ ବା ଶାରୀରିକ ସୁସ୍ଥ ରହୁଛି ଆଉ ଶାରୀରିକ ମାନସିକ ସବୁଥିରେ ସେ ବହୁତ କାମ କରୁଛି ଆଉ ସେସବୁର ଜଳୀୟ ଅଂଶ ଜଳ ବ୍ୟବହାର କରି ସକାଳେ ଦୌଡ଼ା ଦୌଡ଼ି ଖାଲି ପେଟରେ କରୁଛୁ ତା'ଦ୍ଵାରା ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ